ଆଜ୍ଞା ହଁ ଭାରତର ଫ୍ୟାସନ୍ ବିଷୟରେ ମୁଁ ବହୁତ କିଛି ଭାବେ ଆଜ୍ଞା ହଁ ଭାବୁଛି କ'ଣ ଏଇଟା ତ ସତ ପୂର୍ବ ତୁଳନାରେ ପୋଷାକ ପରିଚ୍ଛଦର ପରିବର୍ତ୍ତନ ହୋଇଛି ପାଶ୍ଚାତ୍ୟ ଫ୍ୟାସନ୍ ଥିଲା ଆମର କି ସ୍ତ୍ରୀ ଲୋକମାନେ ଶାଢ଼ୀ ଏବଂ ପୁରୁଷ ଲୋକମାନେ ଧୋତି ପାଇଜାମା ପିନ୍ଧିବେ କିନ୍ତୁ ଏବେକା ଜେନେରେସନ୍ରେ ସେଗୁଡ଼ା ଆଉ କାହିଁ ସ୍ତ୍ରୀ ଲୋକମାନେ ବି ପିନ୍ଧୁଛନ୍ତି ଡ୍ରେସ୍ ଜିନ୍ସ ଯଥା ମାନେ ଆଜିକା ଫ୍ୟାସନ୍ ବିଶ୍ୱ ଯାହା ପିନ୍ଧୁଛି ଆଜିକା ବିଶ୍ଵ ଗୋଟିଏ ହିଁ ଫ୍ୟାସନ୍ରେ ଚାଲିଛି କେହି ଆଉ ଆମ ପୁରୁଣା ସଂସ୍କୃତିକୁ ରଖିନାହାନ୍ତି ମୁଁ ବି ଆଜିକା ଡେଟ୍ରେ ଜିନ୍ସ ଟପ୍ସ ପୁରୁଷମାନେ ବି ଆଜିକା ଡେଟ୍ରେ ଟିସାର୍ଟ୍କୁ ଟ୍ରାକ୍ ପ୍ୟାଣ୍ଟ୍ ଏମିତି ଯଥା ଏମିତି କିଛିଟା ବହୁତ ଆଜିକା ଡେଟ୍ରେ ବହୁତ ସାରା ଫ୍ୟାସନ୍ ବାହାରିଲଣି ଯାହା ଯେଉଁଥିପାଇଁକି ଆମର ପାଶ୍ଚାତ୍ୟ ଫ୍ୟାସନ୍ ଯାହାକି ଶାଢ଼ୀ ପାଇଜାମା ଧୋତି ଏଗୁଡ଼ାକ ଭୁଲି ଯାଉଛନ୍ତି ସେ ଲାଗି ଆଉ କ'ଣ କରିହେବ ଆଜ୍ଞା ହଁ ମୋର ବି ଏଇଗୁଡ଼ାକ ବହୁତ ପସନ୍ଦ ମୁଁ ବି ଆଜିକା ଡେଟ୍ରେ ଏହାକୁ ହିଁ ପିନ୍ଧୁଛି ଜିନ୍ସ ଟ୍ରାଡିସ୍ନାଲ୍ ତ ପିନ୍ଧେ ମୁୁଁ ଆଜ୍ଞା ହଁ ଟ୍ରାଡିସ୍ନାଲ୍ ମୁଁ ପିନ୍ଧେ କୁର୍ତ୍ତିୀ ପାଇଜାମା ଏଗୁଡ଼ା ସବୁ ପିନ୍ଧେ ମୁଁ ମୁଁ ଏହାକୁ ଆମର ମ୍ୟାକ୍ସ୍ ଯଥା ଏମ୍ ବଜାର ଇତ୍ୟାଦିରୁ କିଣେ